ହ୍ୟାଲୋ ଆଜ୍ଞା ମୁଇଁ ଚିତ୍ତ ରଞ୍ଜନ ମଲ୍ଲିକ କହୁଛେଁ ଆପଣ ସାଇ ରାମ ଅଟୋବାଲା କହୁଛନ୍ ତ ହଁ ଆଜ୍ଞା ଜାଣିପାରିଲେ ନା ମତେ ଆଗ୍ରୁ ଥରେ ଭେଟ୍ ପଡ଼ିଥିଲାଁ ହଁ ମୁଇଁ କାଣା କହୁଥିଲି କେ ଆଜ୍ଞା ମୋର ଗୁଟେ କିଛି ଦିନ ଭିତରେ ମୋର ବହୁତ ଆଡ଼େ ଟିକେ ଯିବାର୍ ଅଛେ ବୋଇଲେ ଯାଇପାର୍ମା ହଁ ବୋଇଲେ ଆଜ୍ଞା ମୁଇଁ ଜାଣିବାର୍ ଲାଗି ଚାହୁଁଚେଁ ଏବେ ଆପଣ କେତେ କାଣା ରେଟ ନଉଚନ୍ ଆଜ୍ଞା ଆପଣ କିଲୋମିଟର ପ୍ରତି କାହିର୍ଲାଗିନା ଏବେ ତ ଦେଖୁଛନ୍ ଆପଣ ପଇସାର୍ ସମସ୍ୟା କେନ୍ତା ଆଏ ବୁଝିପାରିଲେ ନା ତ ମୁଇଁ ଟିକେ ଚାହୁଁଚେଁ ଟିକେ ସ୍ଵାଧୀନତା ଭାବରେ ଆପଣଙ୍କର ଗାଡ଼ିରେ ଯାଇକିରି ଆସ୍ବା ଲାଗି କାହିର୍ଲାଗି ବସ୍ରେ ତ ଯିବାର ତ କେନ୍ତା ମୁଷ୍କିଲ ଆପଣ ଦେଖିପାରୁଚନ୍ ବୋଇଲେ ମୁଇଁ ଚାହୁଁଚେଁ ଆପଣ କେତେ ଟଙ୍କା ନେବେ ଆଜ୍ଞା ବହୁତ କି ଆପଣ ଗୋଟେ କିଲୋମିଟର ପ୍ରତି କେତେ ନେଇସନ୍ ଏଟାତ ବହୁତ ହେଇଗଲା ଆଜ୍ଞା ପନ୍ଦର ଟଙ୍କା ନେଇଯିବେ ଆଜ୍ଞା ଇହାଦେ କିଛି ଦିନ ପୂର୍ବରୁ ତ ଆମେ ଯାଇଥିଲେ ଆଜ୍ଞା ଆପଣ ଦଶଟଙ୍କା ନେଇଥିଲେ ଏତେ ଜଲ୍ଦି ଆପଣ ପନ୍ଦର ଟଙ୍କା କରିଦେଲେ କମ୍ କରୁନ୍ ଆଜ୍ଞା ଦେଖୁନ୍ ବୋଲେରୋ ମାନେ ବି ତ ଆପଣଙ୍କର୍ନୁବି ଆହୁରି କମ୍ ନେଲେ ବି ତାଙ୍କର ହିସାବ୍ରେ ଆପଣ ଟିକେ ତ ଅଧିକା କରିଦୋଉଚନ୍ ତ ହେଇପାର୍ବା ବୋଇଲେ ଆଜ୍ଞା ଯିମା ସେଦିନ ହେଇପାରବା ନା ତ ଯଦି ହେବା ଆଜ୍ଞା ଅମକ ଦିନ ଆସନ୍ ମାନେ ମୁଇଁ ବୁଧବାର ଦିନ ଯିବାର୍ ଲାଗି ଚାହୁଁଚେଁ ଆପଣ ଆସୁନ୍ ମୁଇଁ ଛକ ଜାଗାରେ ଥିବି ଏଇ ଜାଗାରୁ ଆସିକି ମୋତେ ପିକପ୍ କର୍ବେ ଆଉ ଯାଇକିରି ଆମେ ଆସ୍ମା ହଉ ଠିକ ଅଛେ ସାର୍ ରହିଲି